ଆମ ଓଡ଼ିଆ ଭାଷା ଭାରତ ବର୍ଷରେ ଏକ ଶ୍ରେଷ୍ଠ ଭାଷା ଅଟେ ଏବଂ ଏହାର ସଂସ୍କୃତି ମଧ୍ୟ ଅତ୍ୟନ୍ତ ମାନେ ଉଚ୍ଚକୋଟିର ଶ୍ରେଷ୍ଠ ଅଟେ ଯାହାକି ଆମ ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଅଛି ଆମ ଓଡ଼ିଆ ଭାଷାଗୁଡ଼ିକ ସମ୍ବିଧାନରେ ମଧ୍ୟ ଏକ ରାଷ୍ଟ୍ର ଭାଷାର ସ୍ଥାନ ପାଇସାରିଲାଣି ଏବଂ ଓଡ଼ିଆ ଭାଷା ଆମ ପରମ୍ପରା ଓ ସଂସ୍କୃତିକୁ ବହୁ ମାତ୍ରାରେ ଆଗକୁ ନେଉଛି ଏବଂ ଆମର ଯୁବ ପିଢ଼ି ଭବିଷ୍ୟତମାନଙ୍କୁ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ କରିଅଛି